ଆମ ନୟାଗଡ଼ ଜିଲ୍ଲା ଆଜି ବହୁତ ପଛରେ କାହିଁକି ପଛରେ ନା ତାର ଉନ୍ନତି ପାଇଁ କେହି କାମ କରିବାରେ ନାହିଁ ଆଉ ବିଭିନ୍ନ ପ୍ରକାର ରାଜନୈତିକ ଦଳ କଂଗ୍ରେସ ବିଜେଡ଼ି ବିଜେପି ସମସ୍ତେ ଖାଇବାରେ ବ୍ୟସ୍ତ କିନ୍ତୁ କେହି ଲୋକମାନଙ୍କ ପାଇଁ କାମ କରିବାର ନାହିଁ ଆଉ ସରକାରୀ ସରକାରୀ ସ୍ତରରେ ବି ସେମିତି କୌଣସି ପ୍ରକାର ସୁବିଧା ଆସୁନାହିଁ ଏମିତି